ଆମ ଯେଉଁଟାକି ମୟୂର ପକ୍ଷୀ ଯେଉଁଟା ବହୁତ ବଢ଼ିଆ ଯେଉଁଟାକି ପୂରା ଖୁଲିଲେ ପୂରା ବହୁତ ସୁନ୍ଦର ଦେଖାଯାଏ ବହୁତ ବଢ଼ିଆ ମୟୂରଟା ବହୁତ ମୟୂରର ପୂରା ବହୁତ ଯେଉଁଟାକି ପକ୍ଷୀ ବହୁତ ସୁନ୍ଦର ଦିଶେ ଯେଉଁଟା ପୂରା ବହୁତ ବଢ଼ିଆ ଆଉ ଏବେ ଆମ ଯେଉଁଟାକି ବଗ ବଗ ଯେଉଁଟା ବିଲରେ ବସିଥିବ ବହୁତ ସେ ସେମିତି ଖାଉଥିବ ଦେଖୁ କିନା ଥଣ୍ଟକୁ ଟେକୁଥିବ ବହୁତ ବଗଟା ବହୁତ ବଢ଼ିଆ ପାରା ପାରା ଗୁଟେ ଜାଗାକୁ ଉଡ଼ିଯାଇଥିବ ଆଉ ଗୁଟେ ଜାଗା ଆସିଥିବ ଖାଉଥିବ ସେଟା ବି ବହୁତ ପାରାର ପୂରା ବହୁତ ପାରା ଯେଉଁଟା କି ପୂରା ଦେଖିଲେ ଶୁଭ ହୁଏ ପାରା ପକ୍ଷୀଟା ଯେଉଁଟା ବହୁତ ପାରା ପକ୍ଷୀଟା ବହୁତ ବଢ଼ିଆ ଯେଉଁ ସେ ପକ୍ଷୀଟା ପୂରା ଦେଖିବାକୁ ବହୁତ ବଢ଼ିଆ ଦିଶେ ଯେଉଁଟା କି ବହୁତ ପୂରା ସୁନ୍ଦର ଭାବରେ ପୂରା ଖାଏ ତା'ର ପୂରା ବହୁତ ସୁନ୍ଦର ଆଶ୍ଚର୍ଯ୍ୟ ଲାଗେ ସେ ପାରାଟା ଯେଉଁଟା ଯେଉଁ ଉଡ଼ି ଆସୁଥିବ ବସୁଥିବ ବିଲରେ ଯାଉଥିବ ବହୁତ ବଢ଼ିଆ ଲାଗେ ସେଇଟା ହିଁ ପାରାର ପୂରା ବହୁତ ସୌନ୍ଦର୍ଯ୍ୟ ପୂରା ଆଶ୍ଚର୍ଯ୍ୟ ହୋଇଯାଉ ଜଣେ ଦେଖିବ ପାରାର ପୁରା ସୌନ୍ଦର୍ଯ୍ୟର ପୂରା ବହୁତ ବର୍ଣ୍ଣନା କରିହବନି ପାରାର ଯେଉଁଟା ଖାଇବାଟା ଦେଖିବାଟା ବହୁତ ବଢ଼ିଆ ଲାଗେ ଯେଉଁଟା କି ପାରାର କି ପୂରା ବହୁତ ସୁନ୍ଦର